ହଁ ମୁଁ ଏମିତି ଚିତ୍ର ଆଙ୍କିଛି ଯାହା ପାଇଁ ମୁଁ ବହୁତ ଗର୍ବିତ ଆଉ ଆମର ହେଲା ଗୁରୁବାର ମାଣବସା ସେ ମାଣ ବସାରେ ମୁଁ ଚିତା ଆଙ୍କେ ଲକ୍ଷ୍ମୀ ପାଦ କରେ ଝୋଟି ପକାଏ ଆଉ ଆମ ଘରେବି ସମସ୍ତେ ଦେଖିକି ଖୁସି ହୁଅନ୍ତି ସାଇ ପଡ଼ିଶାର ଲୋକବି ଆସି ଦେଖିକି ବହୁତ ପ୍ରଶଂସା କରନ୍ତି ସେମାନେ ବହୁତ ଖୁସି ହୁଅନ୍ତି ଏମିତି ଚିତା ପକାଇଛି ମୁଁ ବି ଆମର ବନ୍ଧୁ ବାନ୍ଧବ ବି ଦେଖିକି ସବୁ ଖୁସି ହୁଅନ୍ତି ସେମାଙ୍କର ଯେ କୌଣସି ଦରକାର ପଡ଼ିଲେ ମୋତେ ଡାକନ୍ତି ମୁଁ ଚିତା ପକାଇଦିଏ ଆଉ ଗୋଟେ ସ୍କୁଲ ଫଙ୍କସନରେ ମୁଁ ଯାଇଥିଲି ସେଥିରେ ମୁଁ ଚିତା ଆଙ୍କିଥିଲି ଆଉ ପଦ୍ମ ଫୁଲ ଆଙ୍କିଥିଲି ସେଥିରେ ମୁଁ ବହୁତ ପ୍ରଥମ ହୋଇଥିଲି ସେ ପୁରସ୍କୃତ ହୋଇଥିଲି ମୁଁ ବହୁତ ଖୁସି ସେଥିରେ ଅନୁଭବ କରୁଛି ସମସ୍ତେ ବି ମୋତେ ବହୁତ ଖୁସିରେ ପ୍ରଶଂସା କରିଥିଲେ